କନ୍ଧମାଳ ଜିଲ୍ଲା ଏକ ଜଙ୍ଗଲ ଜଙ୍ଗଲ ଥିବା ଜିଲ୍ଲା ଏହି ଜିଲ୍ଲାରେ ପ୍ରାୟ ଅଧିକ ଜଙ୍ଗଲ ଥାଏ ତେଣୁ କନ୍ଧମାଳ ଜିଲ୍ଲାରେ ବର୍ଷା ଅଧିକ ହୋଇଥାଏ ଏବଂ କନ୍ଧମାଳ ଜିଲ୍ଲାରେ ଥଣ୍ଡା ମଧ୍ୟ ଅଧିକ ହୋଇଥାଏ ଯଥା ଦାରିଙ୍ଗବାଡ଼ି ବ୍ଲକରେ ଥଣ୍ଡା ଅଧିକ ହୋଇଥାଏ ସହର ଅପେକ୍ଷା ଭୁବନେଶ୍ୱର ଅପେକ୍ଷା କନ୍ଧମାଳ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ମଧ୍ୟ କମ ହୋଇଥାଏ ଏଠାରେ ବୃଷ୍ଟିପାତ ଅତ୍ୟଧିକ ହେଇଥାଏ ଅଲଗା ଜିଲ୍ଲା ଅପେକ୍ଷା ଆମର କନ୍ଧମାଳ ଜିଲ୍ଲାରେ ସମାନ ସମୟରେ ବର୍ଷା ହୋଇଥାଏ ଚାଷ କରିବା ପାଇଁ ଉପଯୁକ୍ତ ହୋଇଥାଏ ଅନ୍ୟ ଅନ୍ୟ ଜିଲ୍ଲା ଅପେକ୍ଷା ଆମ ଜିଲ୍ଲାରେ ଏହି କନ୍ଧମାଳ ଜିଲ୍ଲାରେ ବାତ୍ୟା ହୁଏ ନାହିଁ ଆମ କନ୍ଧମାଳ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଏତେ ପ୍ରବଳ ମାତ୍ରାରେ ହୁଏ ନାହିଁ ଥଣ୍ଡା ଶୀତ ଋତୁରେ ବି ଅତ୍ୟଧିକ ଶୀତ ହୁଏ ନାହିଁ ବର୍ଷା ପ୍ରାୟ ଏହି ଗ୍ରୀଷ୍ମ ଋତୁରେ ମଧ୍ୟ ବେଳେ ବେଳେ ହୋଇଥାଏ